ଆପଣଙ୍କର କେତେ ତାରିଖ ଫଟୋ ଉଠାଇବାର ଅଛି ଆପଣ ବାହାଘର ଅଛି ନାଇଁ ଆମର ବି ଭିଡ଼ିଓ ହେଉଛି ଭଲ ଭିଡ଼ିଓ ହେଉଛି ଆପଣ ଭିଡ଼ିଓ କରୁନାହାନ୍ତି ଆପଣ କ'ଣ କେମିତି ଫଟୋ ଉଠାଇବେ କ'ଣ ଆମର ଫଟୋ ଫିସ୍ ହେଉଛି ପାଞ୍ଚ ଟଙ୍କା ଆପଣ କେତେ କେତେ ଫଟୋ ଉଠାଇବେ

ଆଜ୍ଞା ଆମର ସିଙ୍ଗିଲ୍ ଫଟୋ ଜଣେ ଉଠାଇଲେ ପାଞ୍ଚ ଟଙ୍କା ପଡ଼ିଯାଉଛି ଫ୍ୟାମିଲି ଫଟୋ ପୁରା ଗ୍ରୁପ୍ ନେଇକି ଫଟୋ ଉଠାଇଲେ ଆପଣଙ୍କର ପନ୍ଦର ଟଙ୍କା ପଚାଶ ପଇସା କିମ୍ବା ଷୋହଳ ଟଙ୍କା ପଡ଼ିଯାଉଛି ଆଉ ଡିଜାଇନ୍ ଟିକିଏ ହେଲେ ଡିଜାଇନ୍ ଲାଗି ପଚାଶ ଟଙ୍କା ପଡ଼ିଯାଉଛି ତା'ଠାରୁ ଟିକିଏ ମଡେଲିଂ ପୁରା ହେଲେ ସତୁରି ଟଙ୍କା ପାଖାପାଖି ପଡ଼ିଯିବ ସେଇଟା ବାର ଟଙ୍କା ପଡ଼ିଯାଉଛି ଆଜ୍ଞା ପୁରା କାଠ ଫ୍ରେମ୍ ଆପଣଙ୍କର ପୁରା ସୁନେଲି ବର୍ଡ଼ର୍ ଦିଆଯିବ ଗୋଟା ହଜାର ଟଙ୍କା ଉପରେ ପଡ଼ିଯିବ ଫାଇବର୍ ଫ୍ରେମ୍ ହେବ ଆପଣଙ୍କର ଫାଇବର୍ ଫ୍ରେମ୍ ହେବ ଆପଣଙ୍କର ଯେଉଁ ଫ୍ରେମ୍ଟା ଆସେ ସେଇଟା ବି ହେବ ଆପଣଙ୍କର ୱାଟର୍ ପୃଫ୍ ଯେଉଁଟା ହେବ ସେଇଟା ହେଉଛି ଭଲ ହେବ ଅଧିକ ଟିକିଏ ପଇସା ଆପଣଙ୍କର ପାଣିରେ ବୁଡ଼ାଇଲେ ବି ନଷ୍ଟ ହେବନି ଆପଣଙ୍କର ଯେଉଁଟା କାଠ ଫ୍ରେମ୍ ଆସିବ ସେଇଟା ବି କାଚ ବି ଭାଙ୍ଗି ଯାଇପାରେ କିମ୍ବା ପଡ଼ିଗଲେ କିମ୍ବା ପାଣି ପଶିଲେ ଆପଣଙ୍କର ଫଟୋଟା ନଷ୍ଟ ହୋଇଯିବ ୱାଟର୍ ପୃଫ୍ଟା ଆପଣଙ୍କର ପଚିଶ ତିରିଶ ବର୍ଷ ପଳାଇବ ୱାଟର୍ ପୃଫ୍ ଆପଣଙ୍କର ଇଞ୍ଚ୍ ନେଇକି ଦଶ ଇଞ୍ଚ୍ ନେଲେ ଆପଣଙ୍କର ଆଠଶ ଟଙ୍କା ପଡ଼ିଯିବ ଦଶ ଇଞ୍ଚ୍ରେ ଦଶ ଇଞ୍ଚ୍ ପନ୍ଦର ଇଞ୍ଚ୍ରେ ପନ୍ଦର ଇଞ୍ଚ୍ ପଡ଼ିଗଲେ ଆପଣଙ୍କୁ ତିନି ହଜାର ପଡ଼ିଯିବ ଆଉ କାଠରେ ଆପଣଙ୍କର ପାଞ୍ଚ ଇଞ୍ଚ୍ରେ ଦଶ ଇଞ୍ଚ୍ ହେଲେ ଆପଣଙ୍କୁ ପାଞ୍ଚ ଶହ ଟଙ୍କା ପଡ଼ିଯିବ ଯେଉଁ ଦଶରେ ପନ୍ଦର କଲେ ଆପଣଙ୍କୁ ସେଇଟା ସତରଶହ ଟଙ୍କା ପଡ଼ିଯିବ ଆଉ

ଆପଣଙ୍କର କମ୍ ହେଲେ ଯେତେ କମ୍ରେ ହେଲେ ଆପଣ କିଛି ମଡେଲିଂ ନ କଲେ ସାଧା ସିଧା କଲେ ଆପଣଙ୍କୁ କମ୍ ଟିକିଏ ଖର୍ଚ୍ଚ ପଡ଼ିଯିବ ଆପଣଙ୍କୁ ମଡେଲିଂ ଯେତେ କରିବେ ସେତେ ଆପଣଙ୍କୁ ପଇସା ପଡ଼ିବ

ହଁ ସେ ପାଞ୍ଚ ହଜାର ଭିତରେ ପଡ଼ିଯିବ ଆଉ ଆମେ ଆମେ ଭିଡ଼ିଓ କରୁଛୁ ଆପଣଙ୍କର କହୁନାହାନ୍ତି ଆମେ ଭିଡ଼ିଓ କରୁଛୁ ଆପଣ କହୁନାହାନ୍ତି ଆପଣଙ୍କର ଭିଡ଼ିଓ କରିଦେବୁ ଆପଣଙ୍କର ବାହାଘରରେ ଶୁଣନ୍ତୁ ଆମର ଯେଉଁ ଏଲ୍ ସି ଡି ଦିଆଯିବ ସୁଟିଂ ହେଲାବେଳେ ଏଲ୍ ସି ଡି ଦିଆଯିବ ଆପଣଙ୍କର ସ୍ପଟ୍ ଲାଇଟ୍ ଆପଣଙ୍କର ସ୍ପଟ୍ କ୍ୟାମେରା ବୁଝିପାରୁଛନ୍ତି ଆଉ ଆପଣଙ୍କର ହେଉଛି ଯେଉଁ କ୍ୟାମେରା ପାଞ୍ଚ ଛଅଟା ଦିଆହେଉଛି ସଟିଂ ନିଆଯିବ ସଟିଂରେ ଆପଣଙ୍କର ବେଶୀ ପଇସା ପଡ଼ିଯିବ ଆପଣ ସଟିଂ ନେବାକୁ ଚାହୁଁଛନ୍ତି ନା ନର୍ମାଲ୍ ନେବାକୁ ଚାହୁଁଛନ୍ତି ସଟିଂ ନେଲେ ଆପଣଙ୍କୁ ପଚାଶ ହଜାର ପଡ଼ିଯିବ କେତେବେଳେ ପହଞ୍ଚିବେ ଆପଣ କୁହନ୍ତୁ ତ ହଉ ଠିକ୍ ଅଛି ସକାଳେ ତ ଆଜ୍ଞା